ଆମର ମୁଖ୍ୟତଃ ଆମ ଅଞ୍ଚଳରେ କହିଲେ ସବୁ ପ୍ରକାର କଲେଜ ଆମର ରହିଛି ଆମର ମା ତାରିଣୀ ମହାବିଦ୍ୟାଳୟ ହେଉ ଆମର ମହିଳା ବ୍ୟାସନଗର କଲେଜ୍ ହେଉ ଆମର ସବୁ ଶିକ୍ଷାର କଲେଜ କିନ୍ତୁ ରହିଛି କିନ୍ତୁ ଅଳ୍ପ ସ୍ୱଳ୍ପ ଶିକ୍ଷା ପାଇଁ ମାନେ ସେଇମାନେ ବାହାରକୁ ହିଁ ଯାଉଛନ୍ତି କିନ୍ତୁ ଆମର ସବୁ ପ୍ରକାର ଶିକ୍ଷା ପାଇଁ ଆମର ରହିଛି ଆମ ଅଞ୍ଚଳରେ ଶିକ୍ଷା ପାଇଁ ହିଁ ରହିଛି କିନ୍ତୁ ଅଳ୍ପ ଶିକ୍ଷା ପାଇଁ ବାହାରକୁ ଯାଉଛନ୍ତି